ଯେଉଁମାନେ ପହଁରା ଶିଖିବାକୁ ଚାହୁଁଛନ୍ତି ସେମାନଙ୍କୁ ମୋର କିଛି ଉପଦେଶ ରହିଛି ସେମାନେ ଅଳ୍ପ ବାଟରେ କୂଳରେ କିନା ପହଁରା ଶିଖିବେ ଆଉ ଗୋଡ଼ ଦୁଇଟି ହାତ ଦୁଇଟିକି ସଦାବେଳେ ଖେଳେଇକି ପହଁରା ବାଡ଼େଇବା ସିଷ୍ଟମରେ ଶିଖିବେ ତାଙ୍କ ପାଖରେ କିଛି ଯେଉଁମାନେ ପହଁରା ଶିଖିବା ଲୋକ ପାଖରେ ଠିଆ ହୋଇଥିବେ ସେମାନେ କିଛି ବିପଦ ହେଲେ ତୁମକୁ ସାହାଯ୍ୟ କରିବେ ଆଉ ତୁମର କିଛି ଅସୁବିଧା ସୁବିଧା ହେଲେ ମଧ୍ୟ ସେମାନେ ସାହାଯ୍ୟ କରିବେ ଯାହାଦ୍ୱାରାକି ତୁମେ ବହୁତ ବାଟକୁ ଯିବନି ଗଭୀର କିମ୍ବା ବହୁତ ପାଣିରେ ପହଁରା ଶିଖିବା କରିବ ନାହିଁ ଏହା ମୋର ତୁମକୁ ଅନୁରୋଧ ଏବଂ ତୁମେ ଅଳ୍ପ ଦୂରରେ ଥାଇକି ପହଁରା ଶିଖିପାରିବ